ଆପଣ ସ୍ଵିଗିରୁ କହୁଛନ୍ତି ମୁଁ ଆଶିଷ ଚୌଧରୀ ମୁଁ ଚିଲି ଚିକେନ ଅର୍ଡ଼ର କରିଥିଲି ମୋର ଟିକିଏ ବିଶେଷ କାରଣ ଯୋଗୁଁ ମୁଁ ବାହାରକୁ ଯିବାକୁ ପଡୁଛି ତେଣୁ ମୁଁ ଅର୍ଡ଼ର ନେଇପାରିବିନି ଦୟାକରି ଆପଣ ଅର୍ଡ଼ରଟିକୁ କ୍ୟାନସଲ୍ କରିଦିଅନ୍ତୁ